ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ସରକାର ବହୁତ କିଛି ପଦକ୍ଷେପ ନେଇଛନ୍ତି ପ୍ରଥମ ଅଙ୍ଗନବାଡ଼ିରୁ ନେଇକିରି ଅଷ୍ଟମ ପର୍ଯ୍ୟନ୍ତ ସେମାନଙ୍କୁ ମାଗଣା ଖାଦ୍ୟ ପୁଷ୍ଟିକର ଖାଦ୍ୟ ସବୁ ଏବଂ ବହି ଡ୍ରେସ ବୁଟ୍ ଏହିସବୁ ଜିନିଷ୍ ତାହାକୁ ଫ୍ରିରେ ମିଲିଯାଉଛି ଆଉର୍ ତାହାଦ୍ୱାରା ସବୁ ଛୁଆ ଶିକ୍ଷିତ ହେବାରେ ବଞ୍ଚିତ୍ ନାଇଁ ରହିବାକେ ସେମାନେ ଶିକ୍ଷିତ ହେବାକେ ଯାଉଛଁଆରୁ ବହୁତଟେ ଛୁଆ ସେଥିଲାଗି ପଢ଼ବା ଲାଗି ବାଧ୍ୟ ଆର୍ ବାଧ୍ୟ ହୋଇକରି ଯାଉଛନ୍ ସରକାର ଚାହୁଁଛି ଯେ ବହୁତଟେ ଛୁଆ ପଢ଼ୁନ୍ ଆଉ ସେମାନେ ଶିକ୍ଷିତ ରହୁନ୍ ସେଥିଲାଗି ବହୁତଟେ ଖର୍ଚ୍ଚ ଆଉର୍ ସ୍କୁଲର ଡେଭଲପ ଉନ୍ନତିକରଣ ସବୁ ଚାଲିଛେ